ହଁ ହଁ କେଉଁଠୁ କହୁଥିଲେ ଆଚ୍ଛା କୁହନ୍ତୁ

ଆପଣ ଏବେ ଛଅ ମାସ ଭିତରେ ଆସିଛନ୍ତି ନା ଆମର ତ ବର୍ତ୍ତମାନ ବହୁତ ସେବାରେ ବହୁତ ଉନ୍ନତି ହେଇଯାଇଛି ଆପଣ ହଁ ହଁ କୁହନ୍ତୁ ଆଚ୍ଛା ଆମେ ତ ସେଇ ଅନୁସାରେ ଯୋଜନା କରୁଛୁ ମାସିକିଆ ପୁରୁଣା ଯୋଜନା ଭିତରେ କାମ କରୁଛୁ ଆପଣ ଯଦି କିଛି ବି ଅସୁବିଧା ଭୋଗ କରିଛନ୍ତି ତେଣୁ ସେଥିପାଇଁ ଆମେ ଦୁଃଖିତ କିନ୍ତୁ ତଥାପି ଆପଣଙ୍କର ମତାମତକୁ ଆମେ ଗୁରୁତ୍ୱ ଦେଉଛୁ ଆଉ ସେଇ ଅନୁସାରେ ମୁଁ ଭାବୁଛି ବର୍ତ୍ତମାନ ପାଣି ସୁବିଧା ହେଇଯାଇଛି ଠିକ୍ରେ ସଫାସୁତୁରା ବ୍ଲିଚିଂ ଡେଲି ପଡ଼ୁଛି ଆଉ ବେଡ଼୍ଗୁଡ଼ା ମଧ୍ୟ ବେଡ଼୍ସିଟ୍ ପତର ସବୁଦିନ ସଫା ହେଉଛି ପ୍ରାୟେ ଆପଣଙ୍କୁ ଆପଣ ଏବେ ଟିକିଏ ଆସିକି ବୁଲି ଯାଆନ୍ତୁ ଦେଖିବେ କ'ଣ ପରିବର୍ତ୍ତନ ହେଇଛି

ତ ନିରାମୟରେ ଏବେ ତ ନିରାମୟରେ ବହୁତ ପ୍ରକାର ମେଡ଼ିସିନ୍ ଆସୁଚି ଆଉ ଭଲ କ୍ୱାଲିଟର ମେଡ଼ିସିନ୍ ଆସୁଛି ତେଣୁ ସେସବୁ ନେଇକି ଟିକିଏ

ଦେଖିବା ସେସବୁ ଭିତରେ କ'ଣ ହେଉଛି ମୁଁ ତ ଟିକିଏ ମୋର ଟାଇମ୍ ଏଠି ଇଏ ହଉନାହିଁ ସବୁ ଜିନିଷ ଦେଖିବା ପାଇଁ ତଥାପି ଆପଣଙ୍କର ଯେଉଁ କମ୍ପ୍ଲେନ୍ କରୁଛନ୍ତି ତାକୁ ଆମେ ଟିକିଏ ଗୁରୁତ୍ୱର ସହିତ ନେବୁ ଆଉ ଆଗାମୀ କାର୍ଯ୍ୟକ୍ରମରେ ତାକୁ ମଧ୍ୟ ସ୍ଥାନ ଦେବୁ ଆଚ୍ଛା ଆଚ୍ଛା ହଁ ନିଶ୍ଚିନ୍ତ ସେଇଟା ହେଇଯିବ ଏଇ ମାସରେ ହେଇଯିବ ତଥାପି ଆମେ ଏସବୁ ଜିନିଷକୁ ଆମେ ଦେଖୁଚୁ ହଉ ଠିକ୍ ଅଛି ଓକେ